ମୋର ପ୍ରିୟ ଓଡ଼ିଆ ପ୍ରବାଦ ହେଉଛି ଅଭିଳାଷ ସତ୍ୟ ସ୍ୱାଧୀନତା ଚିନ୍ତା ଅନନ୍ତ ପ୍ରେମି ମହା ସ୍ରୋତା ଏଗୁଡ଼ିକ ମୋର ପ୍ରିୟ ଅଟେ ତା ସହିତ ରୂଢ଼ୀ ହେଉଛି ଯେମିତିକି ଅନ୍ଧାରକୁ ଟେକା ପକାଇବା ଅନ୍ଧାର ଘରେ ବାଡ଼ି ବୁଲାଇବା ତାହାର ଅର୍ଥ ହେଉଛି ଅନୁମାନ କରିବା ତା ସହିତ ଆଖି ଦେବା ଦୃଷ୍ଟି ପକାଇବା ତାର ଅର୍ଥ ହେଉଛି ବିଷ ଦୃଷ୍ଟିରେ ଦେଖିବା ଲୋଭ କରିବା ଏହି ସବୁ ରୂଢ଼ୀ ମୋତେ କହିବାକୁ ଭଲ ଲାଗେ ଶୁଣିବାକୁ ମଧ୍ୟ ଭଲ ଲାଗେ